ହଁ ଆଜିକାଲି ସମୟରେ ଲୋକ ନୃତ୍ୟ ଜନସଂଖ୍ୟାରେ ବୃଦ୍ଧି ପାଇଛନ୍ତି ଆଉ ନୃତ୍ୟରେ ବି ପରିଦର୍ଶନ ବି କରୁଛନ୍ତି ଗାଁ ଗାଁ ବୁଲିକିରି ବି ସେଥିରେ ବି ସେ କିଛି ଇନକମ୍ ବି କରୁଛନ୍ତି ଯାହାକି କି ତାଙ୍କୁ ସାହାଯ୍ୟ ମିଳୁଛି ସବୁ ଲୋକ ବି ସମାନ ନଥାନ୍ତି ଆମ ଜନସଂଖ୍ୟାରେ ବି ସବୁକିଛି ହେଉଛି ନାଚ ନୃତ୍ୟ ପରିବର୍ତ୍ତନ ହେଉଛି ଜନଜଗତ ବି ଦେଖୁଛନ୍ତି ସମର୍ଥନ କରୁଛନ୍ତି ସାହାଯ୍ୟ କରୁଛନ୍ତି ତ ଏଇ ଟାଇପ୍ର ଜନସଂଖ୍ୟାରେ ଭଲମନ୍ଦ ସବୁପ୍ରକାର ବି ଯୋଜନା ବି ଅଛି ସବୁପ୍ରକାର ସହଯୋଗ ବି ମିଳିଅଛି ତ ଜନବୃଦ୍ଧି ତାକୁ ଓଡ଼ିଶାର ସଂସ୍କୃତି ଏହାର ବନ ପ୍ରକୃତି ଲୋକ ନୃତ୍ୟ ଗୀତ ଯିଏ ବିଭିନ୍ନ ପ୍ରକାର ଯୋଉ କଳାରେ ସବୁ ଜନ୍ମ ହେଇଛନ୍ତି ତା ଭଗବାନ ଦେଇଛନ୍ତି ସେ କଳାରେ ହିଁ ସବୁବେଳେ ପରିଚିତ ଆଉ ପ୍ରକୃତି ଲୋକ ନୃତ୍ୟରେ ଆମ ପ୍ରକୃତିରେ ତ ସବୁଆଡ଼େ ସବୁଠି ଓଡ଼ିଶା ବାହାରେ ବି ସବୁଆଡ଼େ ସବୁ ଜାଗାରେ ନୃତ୍ୟ ଗୀତ ଆଉ ସବୁ ପ୍ରକାର ବି ସହଯୋଗ ବି ମିଳେ ଏଇଭଳି ସବୁ କାର୍ଯ୍ୟକ୍ରମରେ ଆମେ ସଫଳତା ବି ହେଇଛୁ ଆଉ ସବୁ ଜାଗାରେ ବି ସଫଳତା ବି ପାଇବ